ହ୍ୟାଲୋ ପ୍ରଭାତି ମ୍ୟାମ୍ କହୁଛନ୍ତି ଏ ଆପଣଙ୍କ ପିଲାଙ୍କ ନାମ ଶୁଭ ସାହୁ ତ ସାର୍ ଆପଣଙ୍କ ଛୁଆ ଖେଳ ଛୁଟି ବେଳେ ଖାଉଥିଲେ ସେଇଟି ଖେଳାଖେଳି ହେଉଥିଲେ ଛୁଆଟା ପଡ଼ିଗଲା ପଡ଼ିଯିବା ଭିତରେ ତା ମୁଣ୍ଡଟା ଟିକିଏ ମାଡ଼ ହେଇଯାଇଛି ଆଉ ଯେହେତୁ ତା'ର ଟିକିଏ ରକ୍ତ ବୋହୁ ଥିଲା ଆମେ ତାଙ୍କୁ ପରିଷ୍କାର ପରିଚ୍ଛନ୍ନ କରିକି ଔଷଧ ମାରିକି ଟିକିଏ ବ୍ୟାଣ୍ଡେଜ୍ କରିଦେଇଛୁ ଆପଣ ଆସିକିନା ତାଙ୍କୁ ଟିକେ ମେଡ଼ିକାଲ୍ ନେଇଯାଆନ୍ତୁ ଆହୋ ହଉ ଦେଖିବା ତାହେନେ ଆମ ପିଅନକୁ କହିଛି ଆମ ଗାଡ଼ିରେ ବସାଇକି ତାକୁ ନେଇ ଯିବେ ଟିକିଏ ଆମ ଯେଉଁ ବରପଦା ମେଡ଼ିକାଲ୍ ଆମେ ସେଇଠିକି ନେଇକି ଯାଇକି ପହଞ୍ଚୁଛୁ ଆପଣ ଟିକିଏ ଚାହିଁକି ଶୀଘ୍ର ଟିକେ ଆସିବା ପାଇଁ ଚେଷ୍ଟା କରିବେ ଆଉ ଆଜ୍ଞା ଆଜ୍ଞା ହଁ ସେଥିରେ ଆମେ ଅବହେଳା କରିବୁନୁ କାହିଁକି ଛୁଆ ନା ଛୁଆଙ୍କ ତ ଆମେ ଯେହେତୁ ଆମ ସ୍କୁଲ୍ରେ ଏଇ ଘଟଣା ଘଟିଛି ଯାହା ହେନେ ବି ଆମେ ଶିକ୍ଷକମାନେ ତା'ର ଦାୟିତ୍ୱ ନବୁ ନା ଆମେ ତା'ର ଯାଇକି ବରପଦାରେ ତାକୁ ବ୍ୟାଣ୍ଡେଜ୍ କରି ଭଲ ଔଷଧ ଆଣିବା କରିବୁ ଆଉ ଆପଣ ଟିକେ ଦୟାକରି ଶୀଘ୍ର କାମ ସାରିକି ଟିକେ ଆସିକି ଆପଣ ଛୁଆଙ୍କ କତିରେ ପହଞ୍ଚିବେ ନା ନା ଏତେ କିଛି ନୁହଁ ଇଏ ଖାଇସାରିକି ଛୁଆମାନେ ଯେମିତି ନର୍ମାଲ ଖେଳନ୍ତି ସେମିତି ଖେଳୁଥିଲେ କେଉଁଠି ଟିକେ ବାଇମିଷ୍ଟେକ୍ରେ ଗୋଡ଼ ଖସିଗଲା ପଡ଼ିଲେ ଆଉ ଛୋଟ ଛୁଆ ଛୁଆ ଭିତରେ ଖେଳୁଥିଲେ କେମିତି ଟିକେ ପଡ଼ିକିନା ଇଏ ହେଇଯାଇଛି ଆଉ ସେ ଚିନ୍ତା କରିବାର କିଛି ନାଇଁ ଏ ଜଷ୍ଟ ଟିକେ ଖଣ୍ଡିଆ ହେଇଛି ଆମେ ନେଇଯାଉଛୁ ମେଡ଼ିକାଲ୍ ବିଶେଷ କିଛି ଆଘାତ ହେଇନି ଆଜ୍ଞା ଆଜ୍ଞା ତୁମେ ଚିନ୍ତା ନ କରି ଧୀରେ ସୁସ୍ଥେ ଆସ ଆମେ ତାକୁ ନେଇକି ମେଡ଼ିକାଲ୍ରେ ତାକୁ ଟ୍ରିଟ୍ମେଣ୍ଟ କରୁଛୁ

ଆଜ୍ଞା ଆଜ୍ଞା ଆମେ ନେଉଛୁ ଆପଣ ଆସନ୍ତୁ